ଆଜିକାଲି ତ ଘରେ ଆଇରନ୍ ନିହାତି ଗୋଟିଏ ଦରକାର ଆଇରନ୍ ବୋଲି ନୁହେଁ ଇଲେକ୍ଟ୍ରିକ୍ ଜିନିଷ ତା ମଧ୍ୟରୁ ଆଇରନ୍ ଗୋଟିଏ ଯେହେତୁ ଆଜିକାଲି ଆମେ ସମସ୍ତେ ବାହାରକୁ ଯାଉଛନ୍ତି କିମ୍ବା ସ୍କୁଲ ଛୁଆ ଯାଉଛନ୍ତି ବାହାରକୁ ଯାଉଛନ୍ତି ଲୋକ ଯାଉଛନ୍ତି ଘରେ ନିହାତି ଆଇରନ୍ ଦରକାର ଆଇରନ୍ ତ ନହେଲେ ଆଜିକାଲି ହେଉନାଇଁ କିଛି ମୁଁ ଗୋଟିଏ ଆଇରନ୍ ଅନ୍ଲାଇନ୍ରୁ ଅର୍ଡ଼ର୍ କରିଆପାଇଁ ଚାହୁଁଥିଲି ଗୋଟିଏ ଆଇରନ୍ କହୁଛନ୍ତି ସବୁ ଆଇରନ୍ ଅନ୍ଲାଇନ୍ରେ ଅର୍ଡ଼ର୍ କଲେ ଭଲ ପଡ଼ୁଛି ବୋଲି ଘରେ କହୁଛନ୍ତି ବି ମୁଁ ଭାବୁଛି ଆଇରନ୍ ଗୋଟେ ଅନ୍ଲାଇନ୍ ଅର୍ଡ଼ର୍ କରିମି ଗୋଟେ ଅନ୍ଲାଇନ୍ ଆଇରନ୍ ଅର୍ଡ଼ର୍ କନି ଭଲ କମ୍ପାନୀ ଦେଖିକି ସତରଶହ ଅଠରଶହ ଭିତରେ ଗୋଟେ ଆଇରନ୍ ଅନ୍ଲାଇନ୍ରୁ ଅର୍ଡ଼ର୍ କଲି ସେ ଆଇରନ୍ଟି ଭଲ ଆଇରନ୍ କରୁଥିବା ଭିତରେ କିଛି ମାସେ ଦୁଇମାସେ ଯାଇନି ସେ ଆଇରନ୍ ଖରାପ ହେଲା ମୁଁ ଭାବୁଥିଲି ଅନ୍ଲାଇନ୍ରୁ ଅର୍ଡର୍ କରିଥିନି ଭଲ ପଡ଼ିବ ବୋଲି ସେ ଦେଖିଲା ବେଳକୁ ଖରାପ ହେଲା ସଦାବେଳେ କରେଣ୍ଟ୍ ମାରିଲା ଧରିନିଏ ଚିଡ଼୍ ଚିଡ଼୍ ଚିଡ଼୍ ହେଲା ନିଆଁ ବାହାରିଲା ଭଳିଆ ଲାଗିଲା ଆଉ ଏମିତି ସବୁ ଅନ୍ୟ ଅନ୍ୟ ପ୍ରକାରର ଦେଖାଗଲା ସେ ଆଇରନ୍ କନେ ବି ଆଇରନ୍ ହେଲା ନାହିଁ କଣ କରିମୁ ଭାବୁଥିନୁ ଅନ୍ଲାଇନ୍ରୁ ଅର୍ଡ଼ର୍ କନୁ ଯେ ଭଲ ପଡ଼ିବ ଦେଖିଲାବେଳକୁ ଅନ୍ଲାଇନ୍ରୁ ଅର୍ଡ଼ର୍ କନୁ ଯେ ଭଲ ପଡ଼ିଲା ନାହିଁ ନହେଲେ ବାଧ୍ୟ ହୋଇ ଆଉ ଗୋଟେ ଆଇରନ୍ କିଣିବା ପାଇଁ ପଡ଼ିବ ଆଇରନ୍ ଯେହେତୁ ଏତେ ଦରକାରେ ହେଉଛି ସଦାବେଳେ ଆଇରନ୍ କରତେ ପିନ୍ଧୁଛନ୍ତି ବୋଲି ଆମେ ଆଇରନ୍ଟା ଦୋକାନରୁ ଯାଇ ଆଉଥରେ ଗୋଟିଏ ଆଇରନ୍ ଆଣିମୁ ଦେଖିମୁ ଦେଖିଆ ସେଟା ଭଲ ପଡୁଛି କି ସେଇ ଭଳିଆ ଖରାପ ପଡ଼ୁଛି ଅନ୍ଲାଇନ୍ରୁ ତ ମଗେଇ ଥିନୁ ଭଲ ପଇଲାନାଇଁ ଦୋକାନରୁ ଆଣିଲେ ଭଲ ପଡ଼ିବ ଯାହା ହେନେ ଆଉ ଟିକେ ଦାମ୍ ଦେଇକି ଆଣିମୁ ଦୁଇହଜାର କି ତିନି ହଜାର ଦେଇକି ଆଉ ସେଟା ସେମିତି ଭଲ ପଡ଼ିବ କି ଖରାପ ପଡ଼ିବ ଆଜିକାଲି ତ ନିହାତି ଦରକାରେ ଆମେ ତାହାନେ ଦୋକାନରୁ ଅର୍ଡ଼ର୍ କରିକି ଆଣିମୁ ଅର୍ଡ଼ର୍ ତ ନୁହେଁ ଦୋକାନରୁ ଆଣିମୁ କିଣିକି ଆଉ